ହ୍ୟାଲୋ ଆଉ କଣ କରୁଥିଲୁ ହଁ ମୁଁ ପରା ସେଇଥିପାଇଁ କଲ୍ କରିଛି ତତେ କାଲି କେମତି କଣ ଯିବା କେତେବେଳେ ଯିବା ହେଉ ହଁ କ'ଣ ହଁ ମୁଁ ବି ସେଇଆ ଭାବୁଥିଲି ସକାଳେ ପାଞ୍ଚଟା ବେଳକୁ ପଳାଇଯିବା ପାଞ୍ଚଟାରେ ଯିବା ଗାଧୋଇ ପାଧୋଇ ପଳାଇଯିବା ଆଉ ଯାହା ବି ସବୁ ଫୁଲ ଆମ୍ବଡାଳ ଆଉ ଦୀପଟା ଘିଅଟେ ନେଇଯିବା ଯାଇକି ସେଇଠି ଦୀପ ଲଗେଇଦେଇକି ବସିବା ପୂରା ମହାଦୀପ ଉଠିଲା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ହେଉ ଚାରିଜଣ ମିଶିକି ଯିବା ପାଞ୍ଚ ଟା ସୁଦ୍ଧା ତୁ ଆସିପାରିବୁ ତ ଗାଧୋଇକି ହଁ ଜଲଦି ଟିକେ ଆସିଗଲେ ସେଇ ନଡିଆ ନେଇଯିବା କଦଳୀ ଆପେଲ ଆଉ ଅରେଞ୍ଜ ଏଗୁରା ସବୁ ନେଇଯିବା ଆଉ କଣ ହଁ ତୁ ତାକୁ ନନେ ନନେ ଆଉ ଯାହା ହେଉ ବାବା ଯାହା ନେଇକି ଆସିଚନ୍ତି ସେରା ସବୁ ନେଇଯିବି ହେଉ ଠିକ୍ ଅଛି ମୁଁ ନେଇଯିବି ନା ନା ମୁଁ ନିର୍ଜ୍ଜଳା ଉପବାସ କରେ ମୁଁ ସବୁ ବର୍ଷ ବି ନିର୍ଜ୍ଜଳା ଉପବାସ କରେ ହେଲା ଏବର୍ଷ ବି ସେୟା କରୁଛି ତୁ ଯଦି ତୋର ସର୍ବତ ପିଇବୁ ତାହେଲେ ଆସିକି ପୁଣି ଘରେ ପିଇଦେଇକି ଯିବୁ ସେମିତି ତୁ ଶାଗୁ ତୋର ଯାହା ବି ଫଳମୂଳ ତାଦେହରେ ପକେଇକି ଦହି ପକେଇକି ସେମତି ସର୍ବତ ବନାନ୍ତି ସେମତି କରିଦବୁ ପିଇଦବୁ

ନା ମୁଁ ସେମିତି କିଛି ନେବିନି ସେଠି ତ ବସିବୁ ତ ନିର୍ଜ୍ଜଳା ଉପବାସ କରିକି ଦୀପ ପାଖରେ ତ ବସିବୁ ଆଉ

ହଁ ପାଣି ପାଣି ତ ମୁଁ ପିଇବିନି ନିର୍ଜ୍ଜଳା ଉପବାସ କରିବି ତୁ ଯଦି ପିଇବୁ ନେଇଯିବୁ ଆଉ କଣ ହଁ ସେମାନେ ଦି ଜଣ ବି ନିର୍ଜ୍ଜଳା ଉପବାସ କରିବେ ତୁ କରିନୁ ତ ହଁ ମୁଁ ତାଙ୍କ ସହ କଥା ହେଇସାରିଥିଲି ବା ତୋ ସହ କଥା ହେବା ପୂର୍ବରୁ

ହଉ ଠିକ୍ ଅଛି ହଁ ମୁଁ ନେଇଯିବି ବାବା ଯଦି ଆଣିଥିବେ ଏକ୍ସଟ୍ରା ଆଣିଥିବେ ଯଦି ନେଇଯିବି ହଉ ଆଉ କଣ କହୁଛୁ ହଉ ଠିକ୍ ଅଛି